ହଁ ମୁଁ ଭାବୁଛି ଆମ ଅଞ୍ଚଳରେ କିମ୍ବା ଅନ୍ୟ ସବୁଆଡ଼େ ଦେଶର ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଶିକ୍ଷା ପରେ ସମସ୍ତ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କରିଥାନ୍ତି ଏବଂ କିଛି ଛାତ୍ରଛାତ୍ରୀଙ୍କ ପାରିବାରିକ ସମସ୍ୟାକୁ ଆଖି ଆଗରେ ରଖି ସେମାନେ ଉଚ୍ଚଶିକ୍ଷା ନକରି ନିଜନିଜର ପାରିବାରିକ ବ୍ୟବସାୟକୁ ଆଗେଇଥାନ୍ତି କିମ୍ବା ନିଜେ ନିଜ ଅଞ୍ଚଳରେ କୌଣସି ଚାକିରୀ ବାକିରୀ ଖୋଜାଖୋଜି କରିଥାଆନ୍ତି ଏବଂ ଚାକିରୀ ବାକିରୀ କରିଥାନ୍ତି କାହିଁକିନା ପାରିବାରିକ ଆର୍ଥିକ ସ୍ଵଚ୍ଛଳତାକୁ ଆଖି ଆଗରେ ରଖି ସେମାନେ ଚାକିରୀ କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି ଚାକିରୀ କରି ସେମାନଙ୍କର ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ଆଉ ଅଧିକ ପଢ଼ିବା ପାଇଁ ସେମାନଙ୍କର ଇଚ୍ଛା ଥିଲେ ମଧ୍ୟ ସେମାନେ ବାଧ୍ୟ ହୋଇ ଚାକିରୀ କରିଥାନ୍ତି କିମ୍ବା ବ୍ୟବସାୟ କରିଥାନ୍ତି କାହିଁକିନା ପରିବାରର ସେତେ ଆର୍ଥିକ ସ୍ୱଚ୍ଛଳ ନଥାଏ ଯେ ସେମାନଙ୍କୁ ଅଧିକ ଉଚ୍ଚଶିକ୍ଷା କରିବା ପାଇଁ ପଇସା ଯୋଗାଇବା ପାଇଁ ତେଣୁ ସେମାନେ ବାଧ୍ୟ ହୋଇ ନିଜର ପଢ଼ିବାର ଇଚ୍ଛା ଶକ୍ତିକୁ ନିଜ ଭିତରେ ରଖି ଚାକିରୀ କରିବା ପାଇଁ କିମ୍ବା ବ୍ୟବସାୟ କରିବା ପାଇଁ ଆଗେଇ ଆସିଥାନ୍ତି